ଓଡ଼ିଶାରେ ପରିବେଶ ପର୍ଯ୍ୟନ୍ତ ସୁଯୋଗ୍ୟ ବାହାରୁ ଆମର କିଛି ଟୁରିଷ୍ଟ୍ ମାନେ ବୁଲିବାକୁ ଆସନ୍ତି ସେମାନଙ୍କୁ କେମିତି ସୁରକ୍ଷିତ କରିପାରିବା ଆମେ ସୁରକ୍ଷିତ କରିପାରିବା ଆମେ ବାହାର ଟୁରିଷ୍ଟ୍କୁ ଆମେ ଭଲ ଭାବରେ ସୁରକ୍ଷିତ କରିବା ଭଲ ଭାବରେ ଦେଖେଇବା ଜିନିଷ ଦେଖେଇବା ସବୁ କିଛି ଦେଖେଇବା ବୁଲବା କ'ଣନା କଟକ ଅଂଶୁପା ଚିଲିକା ସବୁ ଜାଗାର ଜାଗାରେ ଆମେ ଦେଖେଇବା ବୁଲିବା ସୁରକ୍ଷିତ ଦବା ଆମେ ସେମାନଙ୍କର ଭଲମନ୍ଦ ବୁଝିବା ସବୁ ତାକୁ ଦେଖିବା ସବୁଆଡ଼େ ବୁଲିବା ଆମ ଦେଶରେ କ'ଣ ଅଛି କେମିତି ଅଛି ଲୋକକୁ ଦେଖିକି ସୁରକ୍ଷିତ କରିବା ଆମେ ସମସ୍ତଙ୍କୁ ସୁରକ୍ଷା ଦେବା ଆମେ ସମସ୍ତଙ୍କର ସୁରକ୍ଷା ହେତୁ ଆମେ ସମସ୍ତେ ଚେଷ୍ଟା କରିବା ସମସ୍ତଙ୍କର ଭଲ ମନ୍ଦ ବୁଝିବାର ଦେଖିବାର ଯାହାକି ଆମେ ଜିନିଷ ଉପରେ ଦେଖିବା ଉଚିତ୍